ହଁ ହେଲୋ ଆମର ଆଗରୁ ଲାଇନ୍ଗୁଡ଼ାକ ଖରାପ ହୋଇଗଲାଣି ଆଉ ମୁଁ ନୂଆରେ ଇଏ କରିବି ୱାରିଙ୍ଗ୍ କରେଇବି

ଲାଇନ୍ ତାରଗୁଡ଼ାକ ସବୁ ଖରାପ ହୋଇଯାଇଛି ଆଉ ଆସିକି ତଳ ଘର ଉପର ଘର ସବୁ ୱାରିଙ୍ଗ୍ କରାହେବ ଆଉ କେତେ କ'ଣ ଲାଗିବ ସବୁ କହିବେ ହଁ ହଁ ଖାଇବା ପିଇବା କରିବି ଆଉ ମୁଁ ନିଜେ ତାର ଫାର ଆଣିବି ଆଉ ଖାଲି ଆସିକି ଖାଲି କାମ ହେବ ହଁ ଖାଇବା ପିଇବା ସବୁ ଦିଆହେବ କରାହେବ ମୋର ଛଅଟା ରୁମ୍ ଅଛି ତଳେ ଆଉ ଚାରିଟା ଉପରେ ସବୁ ୱାରିଙ୍ଗ୍ ହେବ ସୁଇଚ୍ ବୋଡ୍ ଆଉ ଘରକୁ ଗୋଟେ ଗୋଟେ ରୁମ୍ରେ ଗୋଟେ ଗୋଟେ ଅଛି ସୁଇଚ୍ ବୋଡ୍ ଆଉ ଉପରେ ଚାରିଟା

ଆ ନାଇଁ ମୁଁ ଆଣିକି ଦେବି କିଣିକି ମୁଁ ନିଜେ ଆଣିବି ହଁ

ହଁ ହଁ ହଁ ହଁ ଆମର ହଜାର ଟଙ୍କା ଆସଛି ହଁ ଆସ କଥା ହେବା ଘରକୁ ଆସ